ଆମ ଅଞ୍ଚଳରେ ଏବେ ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ଦେଖା ଦେଇଛି ମହିଳା ମାନଙ୍କ କ୍ଷେତ୍ରରେ ଆଗରୁ ମହିଳା ମାନେ ଘରୁ ବାହାରକୁ ବାହାରି ପାରୁନଥିଲେ ବାହା ହୋଇକି ମହିଳା ମାନେ କେବଳ ଶାଶୁ ଘରେ ରହୁଥିଲେ ଶାଶୁ ଶ୍ୱଶୁରଙ୍କ କଥା ମାନୁଥିଲେ ସେମାନେ ଘରେ ରହିବା ପାଇଁ କହିଲେ ଘରେ ରହୁଥିଲେ ଏବଂ କାମ କରିବା ପାଇଁ ବାହାରକୁ ଯାଉ ନଥିଲେ ଏମିତି ଚାକିରୀ କରିବାକୁ ଯାଉ ନଥିଲେ ଝିଅ ପିଲା ମାନେ ବେଶୀ ପାଠ ପଢ଼ୁ ନଥିଲେ କି ବୋହୁ ମାନଙ୍କୁ ଏବେ ଯେମିତି ପାଠ ପଢ଼ାଉଛନ୍ତି ଶାଶୁ ଶ୍ୱଶୁର ମାନେ ସେମିତି ଆଗରୁ ପାଠ ପଢ଼ିବା ପାଇଁ ଦେଉ ନଥିଲେ କି ଘରୁ ବାହାରକୁ ଯିବା ପାଇଁ ଦେଉନଥିଲେ ଆଗରୁ କେବଳ ପୁରୁଷମାନଙ୍କ କଥା ସ୍ତ୍ରୀ ମାନେ ମାନୁଥିଲେ ପୁରୁଷ ମାନେ ରୋଜଗାର କରି ଆଣୁଥିଲେ ମହିଳାମାନେ ସେମାନଙ୍କ ପାରିଶ୍ରମିକରେ ଘରେ ରହୁଥିଲେ କିନ୍ତୁ ଆଗ ଅପେକ୍ଷା ଏବେ ମହିଳାମାନଙ୍କର ସମୟ ବଦଳିଯାଇଛି ଏବେ ସେମାନେ ପାଠ ପଢ଼ୁଛନ୍ତି ଚାକିରୀ କରିବା ପାଇଁ ଯାଉଛନ୍ତି ସେମାନେ ନିଜେ ପଇସା ଇନକମ୍ କରୁଛନ୍ତି ବହୁତ ପ୍ରକାର କାମ କରୁଛନ୍ତି ଚାକିରୀ କରୁଛନ୍ତି ପିଲା ମାନଙ୍କର ଯତ୍ନ ନେଉଛନ୍ତି ରୋଷେଇ ବାସ କରୁଛନ୍ତି କାମ କରିବା ପାଇଁ ସେମାନେ ବାହାରକୁ ଯାଉଛନ୍ତି ଏବେ ସେମାନେ ଏମାନେ ଏବେ ମହିଳା ମାନେ ବହୁତ ପ୍ରକାର କାମ କରି ପଇସା ଇନକମ୍ କରୁଛନ୍ତି ନିଜ ରୋଜଗାର ନିଜେ କରି ପାରୁଛନ୍ତି ଏବଂ ନିଜର ସବୁ ଜିନିଷ ପତ୍ର ନିଜ ଇନକମ୍ରେ କିଣି ପାରୁଛନ୍ତି ମହିଳା ମାନେ ଏବେ ବିଭିନ୍ନ ପ୍ରକାରର କାମ କରୁଛନ୍ତି ସେମାନେ ଆଗ ଅପେକ୍ଷା ଏବେ ବହୁତ ପାଠ ପଢ଼ୁଛନ୍ତି ବାହାରକୁ ମଧ୍ୟ ମହିଳା ମାନେ କାମ କରିବା ପାଇଁ ଯାଉଛନ୍ତି ପାଠ ପଢ଼ୁଛନ୍ତି କାମ କରିବା ପାଇଁ ଯାଉଛନ୍ତି ଚାକିରୀ ମଧ୍ୟ ଏବେ ମହିଳାମାନେ କରୁଛନ୍ତି ବିଭିନ୍ନ ସ୍ଥାନକୁ ଯାଇପାରୁଛନ୍ତି ବିଭିନ୍ନ ପ୍ରକାରର କାମ କରିପାରୁଛନ୍ତି